କାଲି ଆମେ ଯିବା କୋର୍ଟକୁ ଆଉ ସେ କେସ୍ଟାକୁ ଇଏ କରିବା କ'ଣ ନା ହଁ ହଁ କାଲି ହଁ ହଁ ହଁ ତାଙ୍କ ନାଁରେ ତାଙ୍କ ନାଁରେ ଆମେ କେସ୍ଟା ଦେବା ତେଣିକି ଆମେ ହାଇ କୋର୍ଟ ହେଉ କି ସୁପ୍ରିମ୍ ସୁପ୍ରିମ୍ କୋର୍ଟ ହେଉ ସେ ଯାକେଁ ଯିବା ତାଙ୍କ ନାଁରେ କିନ୍ତୁ କେସ୍ଟା ଦେବା

ଲୋକମାନେ ନିଶ୍ୱାସରେ ନିଶ୍ୱାସ ନେବାରେ ତାଙ୍କ

ହଉ ମୁଁ କାଲି ବେଳା ବେଳି ଯିବି ହଁ ଆମେ ହଁ ହଁ ଆମେ ଯିବା କାଲି ଜଲ୍ଦି ଜଲ୍ଦି ଯିବା ଆଉ ତାଙ୍କ ନାଁରେ ଆଗ କେସ୍ଟା ଦେବା

ହଁ ଯଦି ସେ ସେକେଣ୍ଡ୍ ଟାଇମ୍ ଏମିତି କରନ୍ତି ତା'ହେଲେ ତମେ ତାଙ୍କୁ ତାଙ୍କ ନାଁରେ କେସ୍ଟା ଦେଇଦେବା ଆଉ ତାଙ୍କୁ କିନ୍ତୁ ଫାଷ୍ଟ୍ ବୁଝାଇବା

ଇଏ କରିବା ଆଉ ହଁ ହଁ ଠିକ୍ ଅଛି ହଉ ତୁମେ କାଲି କାଲି ଯିବ ହଉ